ତିନି ଲକ୍ଷ ଦୁଇଶହ ଏକ ସାତ ଲକ୍ଷ ଆଠଶହ ଦୁଇ ଦୁଇ ଲକ୍ଷ ତିନିଶହ ବାର ଚାରି ଲକ୍ଷ ଅଠରଶହ ଦୁଇ ନଅ ଲକ୍ଷ ତିନିଶହ ଏକ